ସାର୍ ନମସ୍କାର ଭାରତ ଗ୍ୟାସ ଏଜେନ୍ସି କହୁଥିଲେ ନା ସାର୍ ମୁଁ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ପଞ୍ଚାୟତରୁ ଗାଁରୁ କହୁଥିଲି ସାର୍ ସାର୍ ଆମେ ଗୋଟେ କ୍ୟାମ୍ପିଂ ଯାତ୍ରା ପାଇଁ ଯିବାକୁ ପ୍ଲାନିଂ କରିଛୁ ସାର୍ ତ ଆମକୁ ଗୋଟେ ପୋର୍ଟେବୁଲ୍ ଗ୍ୟାସ୍ ଗୋଟେ ଦରକାର ଥିଲା ସାର୍ ହଁ କ୍ୟାମ୍ପିଙ୍ଗ ପାଇଁ ସାର୍ ଆଉ ସେଥିରେ ଗ୍ୟାସ୍ ଫୁଲ ଟିକେ କରିଦେଇଥିବେ ଆଉ ଆପଣଙ୍କୁ କେଉଁ ପିଲା ଜଣେ ଟିକେ ଆଣିଦେବେ ସାର୍ ହଉ ସାର୍ ନା ମୋର ଆଧାର ନମ୍ବର ହଉଛି ସାର୍ ଚାରି ଦୁଇ ତିନି ଶୂନ ନଅ ସାତ ଛଅ ଚାରି ଦୁଇ ଛଅ ଆଠ ତିନି ହଁ ସାର୍ ଆଉ ମୋ ପରିଚୟ ପତ୍ର ମଧ୍ୟ ପଠେଇଦେଉଛି ସାର୍ ହଁ କହିଦେଉତ୍ ସାର୍ ଛଅ ତିନି ପାଞ୍ଚ ଚାରି ଦୁଇ ଏକ ୟୁ ଆଇ ହଁ ସାର୍ ଆମକୁ ପହରଦିନ ଦରକାର ଅଛି ସାର୍ ଟିକେ ପଠେଇଦବେ ଗ୍ୟାସ୍ ପୋର୍ଟେବଲ୍ ଗ୍ୟାଷ୍ଟଟା ସାର୍ ଆମେ ହଁ ଗୋଟେ କ୍ୟାମ୍ପିଙ୍ଗ ଯାତ୍ରାରେ ଯାଉଛୁ ତ ଥ୍ୟାଙ୍କ ୟୁ ସାର୍ ଧନ୍ୟବାଦ ସାର୍